ବାଇକ୍ର ଯତ୍ନ ପ୍ରଥମେ ସେ ବାଇକ୍ରେ ପଛପଟରେ ନମ୍ବର ଥାଏ ଯାହାର ବାଇକ୍ ହୋଇଥାଏ ତା ନାଁରେ ତାହା ପାଇଁ ରେଜିଷ୍ଟର କରିବା ପ୍ରଥମ କାମ କାରଣ ରେଜିଷ୍ଟର୍ ନ କଲେ ସେ ବାଇକ୍ ଚୋରି ମଧ୍ୟ ହେଇଯିବ ସେଥିପାଇଁ ବହୁତ ଲୋକମାନଙ୍କର ବାଇକ୍ ଚୋରି ମଧ୍ୟ ହୋଇଥାଏ ଯଦି ସେ ପଛପଟରେ ନମ୍ବର ଥିବ ତାହେଲେ ସେ ପ୍ରୋଡମାନଙ୍କୁ ସିଟିଭି କ୍ୟାମେରା ଲାଗିଥାଏ କେଉଁ କଲର ବାଇକ୍ କେଉଁ ନମ୍ବର ତାହା ଦେଖାଯାଏ ଓ ସେ ବାଇକକୁ ଢୁଣ୍ଡାଯାଏ ହେଲେ ମାନେ ନୋରାଯାଏ ବାଇକ୍ର ଯତ୍ନ ତାର ବାଇକ ସାଙ୍ଗରେ ହେଲମେଟ ମଧ୍ୟ ଥିବା ବି ଦରକାର କାରଣ ସିଏ ଜଣେ ଯାତ୍ରୀ ଚ ବାଇକ ଚଲାଇବା ସମୟରେ ଯଦି ତାର ହେଲମେଟ ନଥିବ ତାର ଏକ୍ସିଡେଣ୍ଟ ହେଇଯିବ ଓ ମୃତ୍ୟୁ ମଧ୍ୟ ହେଇଯିବାର ଚାନ୍ସ ଥାଏ କାରଣ ଯଦି ତାହା ପାଖରେ ହେଲମେଟ ନଥିବ ମୁଣ୍ଡ ପଛୁ ପଟରେ ମୁଣ୍ଡ ବାଜି ବା କିଛି ଅଲଗା କିଛି ଏକ୍ସିଡେଣ୍ଟ ହେଇଗଲେ ତାର ମୃତ୍ୟୁ ତ ନିଶ୍ଚିତ ହଏ ସେଥିପାଇଁ ହେଲମେଟ ଥିଲେ ତାର ମୃତ୍ୟୁ ମାନେ ଆକ୍ସିଡେଣ୍ଟ ହେଲେ ମଧ୍ୟ କିଛି ହବ ନାହିଁ ତା ପାଇଁ ହେଲମେଟ ବହୁତ ଜରୁରୀ ଓ କହିବାକୁ ଗଲେ ଅଠର ବର୍ଷରୁ ଛୋଟ ଛୋଟ ପିଲାମାନେ ବେ ଏବେ ମଧ୍ୟ ଚଲଉଛନ୍ତି ତାଙ୍କ ନାଁରେ ସେ ଗାଡ଼ି ନାହିଁ ପୁଣି ଫିରି ବି ସେମାନେ ଚଲଉଛନ୍ତି ସେଥିପାଇଁ ଏହି ଏମାନଙ୍କୁ ଜେଲ ମଧ୍ୟ ହୋଇଥାଏ ଅଠର ବର୍ଷରୁ ଯଦି କମ୍ ହୋଇଥିବ ଓ ଚଲାଇବ ସେ ସେମାନଙ୍କୁ ଗାଡ଼ି ଯିବା ଦିଆଯିବା ଦରକାର ନାହିଁ ଏବଂ ଲମ୍ବା ରାସ୍ତା ପାଇଁ ଲମ୍ବା ରାସ୍ତା ପାଇଁ ପ୍ରଥମେ ସେ ଗାଡ଼ିର ସବୁ ପେପର ମାନେ ଇନ୍ସୁରାନ୍ସ ନେଇଥିବା ଦରକାର ପୁଣି ହେଲମେଟ୍ ମଧ୍ୟ ଧରିଥିବା ଦରକାର ପୁଣି ଚଲାଇବ ପୁଣି ଲମ୍ବା ରାସ୍ତାରେ ଯିବା ପୁଣି ସେହି ଗାଡ଼ିରେ ପେଟ୍ରୋଲ ମଧ୍ୟ ଦେଖିବା ଉଚିତ ଲମ୍ବା ରାସ୍ତା ପାଇଁ ଲମ୍ବା ରାସ୍ତାରେ ଯାତ୍ରା କରିବା ପାଇଁ